ହଁ ମୁଁ ଉପହାର ଭାବରେ ଦୁଇ ପ୍ରେମୀ ଯୁଗଳ ପାଇଁ ଗୋଟିଏ କବିତା ଲେଖିଛି ଯେଉଁ କବିତାରେ କି ସେଇ ଦୁଇଜଣ ପ୍ରେମୀ ଯୁଗଳୀଙ୍କର ପୁରା ଜୀବନ ଇତିହାସର ଜନ୍ମରୁ ମୃତ୍ୟୁ କେମିତି ତାଙ୍କ ଜୀବନ ଅତିବାହିତ କରିଛନ୍ତି ପୁରା କବିତା ମାଧ୍ୟମରେ ମୁଁ ପୁରା ବର୍ଣ୍ଣନା କରିକି ସେମାନଙ୍କୁ ଗୋଟିଏ ଉପହାର ଦେଇଛି ଯେଉଁ ଉପହାରରେ କି ସେମାନଙ୍କର ଚାଲିଚଳନ ସେମାନଙ୍କ ପ୍ରେମ ଯେଉଁଭଳିଆ ବନ୍ଧୁ ବାନ୍ଧବୀଙ୍କର ଟୋଟାଲ ଉପରେ ନେଇକି ଗୋଟିଏ କବିତା ଲେଖିଛି ସେଇ କବିତା ମାଧ୍ୟମରେ ସେ ଦୁଇ ଦୁଇ ଜଣଙ୍କୁ ପସନ୍ଦ କରିକି ଆଜି ବର୍ଣ୍ଣ ବିବାହିତ ଅବସ୍ଥାରେ ଅଛନ୍ତି ସେ ଏହାକୁ ପସନ୍ଦ କରି ବହୁତ ଖୁସି ମାନେ ଖୁସି ଅନୁଭବ କରିଛନ୍ତି ଯେଉଁ ଖୁସିକୁ କି କହିବାକୁ ସାରିପାରୁ ନାହିଁ ସେହି ଏତେ ଖୁସି ମୋ ଜୀବନରେ ମୁଁ କୌଣସି କବିତାରୁ ପାଇନି ସେଇ କବିତାରେ ସେଇ କବିତାରେ ଦୁଇ ପ୍ରେମୀ ଯୁଗଳଙ୍କୁ ମିଶେଇ ତାଙ୍କର ବନ୍ଧୁତାକୁ ସୁଦୃଢ଼ କରିକି ଯେଉଁ ମୁଁ ଖୁସି ପାଇଛି ମୋ ଜୀବନରେ ଅନ୍ୟ କୌଣସି କବିତାରୁ ମଧ୍ୟ ପାଏନି ସେହି ଖୁସିରେ ମଧ୍ୟ ସେମାନେ ଏହାକୁ ପସନ୍ଦ କରି ବହୁତ ଖୁସିରେ ଅଛନ୍ତି